ମୁଁ ଜଣେ ଚାଷୀଘରର ପିଲା ମୋର ଚାଷଜମି ଅଛି ମୋର ଘର ପରିବାରରେ ଭାଇମାନେ ଚାଷକରନ୍ତି ଯଦିଓ ମୁଁ ଜଣେ ରିଟାୟାର୍ଡ଼ ଶିକ୍ଷକ ତେଣୁ ଏ ଚାଷପ୍ରତି ମୋର ବହୁତ ଦୁର୍ବଳତା ଚାଷକୁ ଯେତେ ମୁଁ ଦେଖିଲା ମାତ୍ରେ ମୋତେ ବହୁତ ଚାଷଜମି ଦେଖିଲେ ମୋତେ ବହୁତ ବଢ଼ିଆ ଲାଗେ ଚାଷ ଜମିରେ ଗଛ ଯେଉଁଗୁଡ଼ିକ ହେଇଯାଇଥାଏ ଆ ସେଗୁଡ଼ାକ ବହୁତ ଆକର୍ଷଣୀୟ ହେଇଥାଏ ତେଣୁ ମୁଁ ଚାଷପ୍ରତି ପ୍ରଥମରୁ ପାଠ ପଢ଼ିଲା ଦିନଠାରୁ ମୁଁ ଚାଷପ୍ରତି ମୋର ବହୁତ ଆକର୍ଷଣ ରହିଛି ଆମ ଓଡ଼ିଶାରେ ବିଭିନ୍ନପ୍ରକାରର ଚାଷ କରାଯାଏ ବିଶିଷ୍ଟ ଆମ କୋଷ୍ଟାଲ ବିଲ୍ଟରେ ଧାନଚାଷ କରାଯାଏ ଏତଦ୍ବ୍ୟତୀତ ମଧ୍ୟ ବିଭିନ୍ନପ୍ରକାର ଫସଲ ଓ ପନିପରିବା ମଧ୍ୟ ଚାଷ କରାଯାଏ ଆଉ ଆଉ ହିସାବରେ ମଧ୍ୟ ଆମେ ଦେଖିଲେ ଆମର ଡାଲି ଜାତୀୟଫସଲ ବିରି ମୁଗ କୋଳଥ ଏଗୁଡ଼ିକ ମଧ୍ୟ ଆମେ ଡାଲିଜାତୀୟ ଫସଲ କରିଥାଉ କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର ଯାହାର ଚାଷ ଅଛି ତା'ଠୁ ବଳି ଆନନ୍ଦ ଆଉ କେଉଁଠି ନାହିଁ କାଇଁକିନା ସେ ଚାଷ ଯେତେବେଳେ ଚାଷୀ ଯେତେବେଳେ କରିଦିଏ ଗଛଗୁଡ଼ିକ ଯେତେବେଳେ ବିଲରେ ହେଇଯାଏ ଚାଷ ଖେତ ଭିତରେ ଗଛଗୁଡ଼ିକ ଯେତେ ବେଳେ ଲହରୀ ଖେଳେ ସିଏ ଚାଷକୁ ଦେଖିଲା ମାତ୍ରେ ଆଁ ଛାତି କୁଣ୍ଢେମୋଟ ହେଇଯାଏ ଚାଷୀର ଛାତି କୁଣ୍ଢେମୋଟ ହେଇଯାଏ ତା'ପରେ ସିଏ ତାକୁ ବିଲକୁ ଆକର୍ଷଣ କରି ବିଲକୁ କର୍ଷଣ କରି ସେଥିରେ ଜୈବିକ ହେଉ ବା ରାସାୟନିକ ଏଇପ୍ରକାର ପିଡ଼ିଆ ପ୍ରୟୋଗକରି ଆଁ ଆଉ ସିଏ ତାର ଚାଷଗୁଡ଼ିକ ଯେତେବେଳେ ବିଲଗୁଡ଼ିକ ଅଁ ଫଳମୁଖୀ ହେଇଯାଏ ବିଲରେ ଫଳ ହେଇଯାଏ ଆଉ ବହୁତ ଆକର୍ଷଣୀୟ ହେଇଥାଏ ଫଳପାଚେ ଫଳ ତା'ପରେ ତାକୁ ଚାଷୀ ତାକୁ କାଟେ ତେଣୁ ଚାଷପ୍ରତି ମୋର ହେଉଛି ଗୋଟେ ଦୁର୍ବଳତା ରହିଯାଇଛି ଆଉ ଓଡ଼ିଶାର ପ୍ରସିଦ୍ଧ ହେଉଛି ଯେହେତୁ ଏଇଟା କୋଷ୍ଟାଲ ବିଲ୍ଟର ଓଡ଼ିଶା ଏକ ଅ ସମୁଦ୍ରକୂଳ ଅଞ୍ଚଳର କେବଳ ଧାନଚାଷଟା ହେଉଛି ପ୍ରଧାନଚାଷ ଏଥିସହିତ ବିରି ମୁଗ କୋଳଥ ପେଶୀ ରାଶି ଏଇଭଳିଆ ଏଗୁଡ଼ିକ ମଧ୍ୟ ଚାଷ କରାଯାଏ